ଆଜିକାଲିର ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ନିମନ୍ତେ ବିଭିନ୍ନପ୍ରକାର ଜାଗାକୁ ହାଇ ହାଇ ଶିକ୍ଷା ପାଇଁ ବିଭିନ୍ନପ୍ରକାର ଆଗକୁ ଯାଇଥାନ୍ତି ଓ ଏମାନଙ୍କ ପାଇଁ ଋଣ ମଧ୍ୟ ଉପଲବ୍ଧ ଅଛି ଶିକ୍ଷକ ବୃତ୍ତି ମଧ୍ୟ ଶିକ୍ଷକ ପିଲାମାନେ ମଧ୍ୟରୁ ବ୍ୟାଙ୍କ୍ରୁ ଋଣ ଆଣି ପାରନ୍ତି ଯେପରିକି ସରକାରଙ୍କ ଦ୍ୱାରା ଓ ବି ସି ଜେନେରାଲ୍ ପିଲାଙ୍କ ଋଣ ଦିଆଯାଉଛନ୍ତି ସ୍କୋଲାରସିପ୍ ଦେଉଛନ୍ତି ସରକାର ଯେପରିକି ଏହିପରି ଭାବେ ପିଲା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ନିମନ୍ତେ ସ୍କୋଲାର୍ସିପ୍ ଉପରେ ଅଧିକ ବ୍ୟବହାର କରିଥାନ୍ତି କାହିଁକିନା ସ୍କୋଲାର୍ସିପ୍ ପଇସା ଦ୍ୱାରା ନିଜ ଛାତଛାତ୍ରୀମାନେ ଶିକ୍ଷାର ବୃତ୍ତିଗୁଡ଼ିକୁ ସହଜରେ ସମ୍ପୂର୍ଣ ଭାବେ କରିପାରିଥାନ୍ତି ଏଣୁ ଆଜିକାଲିର ଶିକ୍ଷ ଶିକ୍ଷକ ଆଜିକାଲିର ଶିକ୍ଷା ନିମନ୍ତେ ମଧ୍ୟ ବହୁତ ପ୍ରକାରର ବହୁତ ଋଣ ପଇସା ଦରକାର ହୋଇଥାଏ ହାଇ ହାଇ ଶିକ୍ଷା ନିମନ୍ତେ ଆମ ହାଇ ଶିକ୍ଷା ନିମନ୍ତେ ଶିକ୍ଷା ନିମନ୍ତେ ଆମକୁ କୌଣସି ପ୍ରକାର ପାଠ ପଢ଼ିବାକୁ ହେଲେ ଆମେ କୌଣସି ପ୍ରକାର ଋଣ ସରକାରଙ୍କଠାରୁ ଋଣ ଆଣି ଆଣିଥାଉ ଏଣୁ ଆଜିକାଲି ଆଜିକାଲି ଶିକ୍ଷା ନିମନ୍ତେ ଅଧିକ ପଇସା ଦରକାର ହୋଇଥାଏ ଖର୍ଚ୍ଚ ହୋଇଥାଏ ଏଣୁ ଅଧିକାଂଶ ଅଧିକାଂଶ ଗରିବ ଲୋକମାନେ ଅଧିକ ପଇସା ଖର୍ଚ୍ଚ ସେମାନେ ଠିକ୍ ଠିକ୍ ଭାବେ ପାଠ ପଢ଼ିପାରନ୍ତି ନାହିଁ ଏଣୁ ସେ ପାଠ ଛାଡି ଅନ୍ୟ ଦେଶରେ ଯାଇ କାମ କରନ୍ତି ଓ କିଛି ବ୍ୟକ୍ତି କିଛି ଲୋକ ପାଠ ପଢ଼ିବା ସହିତ କାମ ବି କରି କାମ ବି କରିଥାନ୍ତି ଏଣୁ ଏଣୁ ଏଣୁ ପିଲା ଏବେ ଅଧିକାଂଶ ସମୟ ଲୋକ ପିଲାମାନେ ପାଠ ଛାଡ଼ି ପାଠ ଛାଡ଼ି ଦିଅନ୍ତି କାହିଁକି ସେମାନଙ୍କୁ ପଇସାର ଅଭାବ ହେଇଥିବାରୁ ସେମାନେ ଠିକ୍ ଭାବେ ପାଠ ପଢ଼ିପାରନ୍ତି ନାହିଁ